କୁହାଯାଏ କି ପ୍ରକୃତି ହେଉଛି ଗୋଟିଏ ମଣିଷର ପ୍ରଥମ ଡାକ୍ତର ପ୍ରକୃତି ସୁସ୍ଥ ରହିଲେ ପ୍ରତ୍ୟେକ ମଣିଷ ରୋଗମୁକ୍ତ ହୋଇପାରିବେ ସେହିପରି ଭାବେ ଆମେ ମଧ୍ୟ ଆମର ଚାରିପଟ ପରିବେଶକୁ ସଫାସୁତୁରା ରଖିବା ସହ ଏହାକୁ ହାଇଜିନ ରଖିବା ପାଇଁ ଚାରିପଟେ ଥିବା ଅନାବନା ଗଛଗୁଡ଼ିକୁ ହାଣି ଦେବା ପୋଖରୀ ଚାରିପଟ ପ୍ରଦୂଷଣ ମୁକ୍ତ ରଖିଦେବା ନଳକୂଅକୁ ମଧ୍ୟ ସଫା ରଖିଦେବା ଓ ଅସନା ସ୍ଥାନ ଗୁଡ଼ିକ ପରିଷ୍କାର କରି ସେଠାରେ ବ୍ଲିଚିଙ୍ଗ ପାଉଡ଼ର ପକାଇ ଏହାକୁ ସୁସ୍ଥ ରଖିପାରିବା କାରଣ ସୁସ୍ଥ ପରିବେଶ ହେଲେ ଗୋଟିଏ ମଣିଷ ସୁନ୍ଦର ଜୀବନଯାପନ କରିପାରିବା ସହ ରୋଗ ମୁକ୍ତ ମଧ୍ୟ ହୋଇପାରିବ